ବର୍ତ୍ତମାନ ଯୁଗରେ କିଣା ସାର୍ଟ ଅପେକ୍ଷା ସିଲାଇ ସାର୍ଟକୁ ବେଶି ପସନ୍ଦ କରୁଛନ୍ତି ସିଲାଇ ସାର୍ଟ ପିନ୍ଧିବାକୁ ଭଲ ଲାଗେ ସିଲାଇ ବି ଏକ କ୍ଷୁଦ୍ର ବାଣିଜ୍ୟ ଅଟେ ଏହା ଧିରେ କ୍ଷୁଦ୍ରଶିଳ୍ପ ହିସାବରେ ବିସ୍ତାର ଲାଭ କରୁଛି ଏହା ବାଣିଜ୍ୟ କରିବାକୁ ହେଲେ କିଛି ପଇସା ଲଗାଇବାକୁ ପଡ଼ିବ ପାଞ୍ଚଟା ସାତଟା ମେସିନ୍ କିଣିବାକୁ ପଡ଼ିବ ପାଞ୍ଚଟା ସିଲାଇ ତାଲିମ ଦେବାକୁ ପଡ଼ିବ ଏହାକୁ ଏକ କ୍ଷୁଦ୍ରଶିଳ୍ପ ହିସାବରେ ଗଣାଯିବ ଆଜିକାଲି ମହିଳା ମାନେ ଏହି ସିଲାଇ କାମ ବହୁତ କରୁଛନ୍ତି ଓ ପରିବାରର ପ୍ରତିପୋଷଣ କରୁଛନ୍ତି